ଆପଣ ଜଗା କାଳିଆ ଟ୍ରାଭେଲ୍ସ୍ ଟ୍ରାଭେଲ୍ସ୍ରୁ କହୁଛନ୍ତି କି ମୁଁ ଦିପ୍ତିମୟୀ ଧଳ କହୁଛି ମୁଁ ଗୋଟିଏ କାର୍ ବୁକ୍ କରିଥିଲି ପୁରୀ ଯିବା ପାଇଁ କିନ୍ତୁ ବିଶେଷ କାରଣ ପାଇଁ ଯାଇପାରୁନି ଦୟାକରି ଗାଡ଼ିଟାକୁ ବାତିଲ କରନ୍ତୁ ମୁଁ ଯେଉଁ ଆଗୁଆ ଦୁଇ ହଜାର ଟଙ୍କା ଦେଇଥିଲି ମୋ ଫୋନ୍ ପେକୁ ପଠାଇଦିଅନ୍ତୁ ଅଗ୍ରୀମ ଟଙ୍କା ଦୁଇ ହଜାର ଫେରାଇଦିଅନ୍ତୁ ମୋ ଫୋନ୍ ପେ ନମ୍ବର୍ ନାଇନ୍ ଏଇଟ୍ ଫାଇଭ୍ ଥ୍ରୀ ୱାନ୍ ଜିରୋ ଫୋର୍ ଏଇଟ୍ ଥ୍ରୀ ଏଇଟ୍କୁ ପଠାଇଦିଅନ୍ତୁ